ଗୋପବନ୍ଧୁ ଦାସ ଆମର ଓଡ଼ିଶାର ଗୌରବ ଆଉ ଗୋପବନ୍ଧୁ ଦାସ ସେ ପୁରୀରେ ଜନ୍ମଗ୍ରହଣ କରିଥିଲେ ଯେଉଁ ସମୟରେ ଓଡ଼ିଶାରେ ବନ୍ୟା ହେଇଥିଲା ଆଉ ବନ୍ୟା ପ୍ରବଳ ଅଞ୍ଚଳରେ ସେ ରିଲିଫ ଦେବା ପାଇଁ ବୋଲି ଆଗ ପଡ଼ି ସିଏ ଆଗ୍ରହ ପ୍ରକାଶ କରିଥିଲେ ତାଙ୍କର ଏକ ମାତ୍ର ପୁଅ ସିଏ ବହୁତ ବେମାର ଥିଲେ ତଥାପି ସିଏ ଦେଶବାସୀଙ୍କର ପାଇଁ ବୋଲି ନିଜ ଲୋକମାନଙ୍କର ପାଇଁ ବୋଲି ନିଜ ରୋଗିଲା ପୁଅକୁ ଛାଡ଼ି ମଧ୍ୟ ସିଏ ବନ୍ୟା ଅଞ୍ଚଳରେ ରିଲିଫ୍ ଦବା ପାଇଁ ଯାଇଥିଲେ ଆଉ ସେ ରିଲିଫ୍ ଦେବାକୁ ଯାଇଥିବା ସମୟରେ ତାଙ୍କର ପୁଅ ମଧ୍ୟ ମରିଗଲେ ତଥାପି ସେ ପଛ ଘୁଞ୍ଚା ନ ଦେଇ ସିଏ ରିଲିଫ୍ ଦେବା ଜାଗାରେ ସିଏ ରହିଥିଲେ ଆଉ ଏ ଓ ଏଇ ବିଷୟରେ ମୁଁ ମୋର ଜେଜେବାପା ବାପା ମାନଙ୍କଠାରୁ ମୁଁ ଶୁଣିଛି ଯେ ଗୋପବନ୍ଧୁ ଦାସ ସେ କେତେ ମହାନ ବ୍ୟକ୍ତି ଥିଲେ ଆଉ ସିଏ ହଉଛନ୍ତି ଆମର ଓଡ଼ିଶାର ଉତ୍କଳ ଗୌରବ ଗୋପବନ୍ଧୁ ଦାସ